ସକାଳୁ ଦୌଡ଼ିବା ଏବଂ ଯଗିଙ୍ଗ କରିବା ସମୟରେ ଗୋଡ଼ ହାତ ଓ ପିଠି ଅଣ୍ଟା ଦରଜ ଏବଂ କିଛି ହୋଇନଥାଏ ଓ ଏହା ହେଉଛି ଏକ ଭଲ ଯେଉଁକି ପ୍ରତିଦିନ ନିଜର ଗୋଡ଼ ହାତ ଏବଂ ମସ୍ତିଷ୍କ କାମ କରିବାରେ ଲାଗି ରହିଥାଏ ଓ ଦୌଡ଼ିବା ଦ୍ଵାରା କୌଣସି ପ୍ରକାରର ରୋଗ ମଧ୍ୟ ହୋଇନଥାଏ ଓ ଶରୀରକୁ ସୁସ୍ଥ ସବଳତାର ସହିତ ଦିନଟା କଟିଥାଏ ଏହା ହେଉଛି ଏମିତି ଏକ ଉପାୟ ଯାହା ମଣିଷ ମଣିଷକୁ ପ୍ରତିଦିନ ଦୌଡ଼ିବା ଆବଶ୍ୟକ ଏହା ହିଁ ହେଉଛି ହେଉଛି ରୋଗ ସହିତ ଲଢ଼ିବାର ଏକ ପ୍ରତିଶୋଧକ ଶକ୍ତି ଦୌଡ଼ିବା ଯୋଗୁଁ ବିଭିନ୍ନ ପ୍ରକାରର ଝାଳ ହୋଇଥାଏ ଓ ଏହାଦ୍ଵାରା ରୋଗ ସଫା ହୋଇଥାଏ ଓ ଯଗିଙ୍ଗ କରିବା ହିଁ ହେଉଛି ଲୋକମାନଙ୍କର ସବୁଦିନିଆ କାମ ଏହାଦ୍ଵାରା ଲୋକ ସୁସ୍ଥ ଏବଂ ସବଳ ରହିଥାନ୍ତି ଯାହା ସେମାନେ ପ୍ରତିଦିନ କରିବା ଆବଶ୍ୟକ